ଆମ ଅଞ୍ଚଳର ଡିମ୍ବୁରିଆ ଗ୍ରାମ ନିକଟସ୍ଥ ଏକ

ସେଇ ନୀଳଗିରି ଅଞ୍ଚଳରେ ଆମର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଏକ ଇଣ୍ଡୋର ଷ୍ଟାଡ଼ିୟମର ନୂତନ ଭାବରେ ନିର୍ମାଣ କାର୍ଯ୍ୟ ସରିଛି ଏବଂ ସେଠାରେ ପିଲାମାନଙ୍କ କ୍ରୀଡ଼ା ପାଇଁ ଟେବୁଲ ଟେନିସ୍ ଏବଂ ଭଲିବଲ୍ ଏବଂ ବ୍ୟାଡ଼ମିଣ୍ଟନର ସୁଚାରୁ ରୂପେ ବ୍ୟବସ୍ଥା କରାଯାଇଛି ଏବଂ ସେହି ଇଣ୍ଡୋର ଷ୍ଟାଡ଼ିୟମର ବାହାରେ

ପିଲାମାନଙ୍କୁ ଭଲ ଭାବରେ ପ୍ରଶିକ୍ଷଣ କରାଯାଇଥାଏ ଆମର

ଆମର ଭାରତୀୟ ସେନା ଅଥବା ଓଡ଼ିଶା ପୋଲିସ ଭଳି ଯେଉଁ ଗଭର୍ଣ୍ଣମେଣ୍ଟ ର ସରକାରୀ ଚାକିରୀ ରହିଛି ସେଥିରେ ଯୋଗ ଦାନ କରିବା ପାଇଁ

ପିଲାମାନେ

ଛଅଟା ସାତଟା ବେଳୁ ଯାଇ ସେଠିକାର ପ୍ରଶିକ୍ଷଣ ଲାଭ କରନ୍ତି ଏବଂ ପ୍ରଶିକ୍ଷଣ କାର୍ଯ୍ୟ ଦିନ ନଅଟା ରୁ ଦଶଟା ଭିତରେ ସରିଯାଏ ବହୁ ପିଲା ଏଠୁ ପ୍ରଶିକ୍ଷଣ ଲାଭ କରି ଯାଇ ଭାରତ ଏବଂ ଓଡ଼ିଶା ରାଜ୍ୟ ପାଇଁ ଖ୍ୟାତ ବିଖ୍ୟାତ ଲାଭ କରିଛନ୍ତି ଏବଂ ସେଇ ନୀଳଗିରିର

ଆମର ବହୁ ପୁରାତନରୁ ଫୁଟବଲ୍ ପ୍ଲେୟାର ଙ୍କ ପାଇଁ ବର୍ଷରେ ବହୁ ପ୍ରକାରର ଟୁର୍ଣ୍ଣାମେଣ୍ଟ ଆୟୋଜନ କରାହେଇଥାଏ ତାଙ୍କ ପ୍ରତିଭାକୁ ଆଗକୁ ନବା ପାଇଁ ଏବଂ ସେମାନଙ୍କୁ ପୁରସ୍କୃତ ମଧ୍ୟ କରାଯାଇଥାଏ କ୍ରିକେଟ ଖେଳରେ ବି ସେଇ ଭଳି ବିଭିନ୍ନ ସମୟରେ ଟୁର୍ଣ୍ଣାମେଣ୍ଟର ଆୟୋଜନ କରାଯାଇ ପିଲାମାନଙ୍କୁ ଶିକ୍ଷା ଯାଇଥାଏ ଏବଂ ତାଙ୍କ ପ୍ରତିଭାକୁ ଆଗକୁ ନବା ପାଇଁ ସବୁବେଳେ ଚେଷ୍ଟା କରାଯାଇଥାଏ ସେହି ଭଳି ଆମ ଜିଲ୍ଲା ବାଲେଶ୍ୱର ପରିମିଟ୍ ଫିଲଡ଼ ଏକ ସୁନାମ ଧନ୍ୟ ପଡ଼ିଆ ମଧ୍ୟରୁ ଗୋଟିଏ ଯେଉଁଥିରେ କି ବିଶେଷ ରୂପରେ କ୍ରିକେଟକୁ ଧ୍ୟାନ ଦିଆଯାଇଥାଏ ଏବଂ ପ୍ରାୟେ ବହୁ ଅଞ୍ଚଳରୁ ପ୍ଲେୟାରମାନେ ଆସି ସେଇଠି କ୍ରିକେଟ ପ୍ରଶିକ୍ଷଣ ଲାଭ କରନ୍ତି ଏବଂ ପ୍ରାକ୍ଟିସ୍ ମଧ୍ୟ କରନ୍ତି ବହୁ ଜିଲ୍ଲାସ୍ତରୀୟ ମ୍ୟାଚ ମଧ୍ୟ ସେଇଠି ଆୟୋଜନ କରାଯାଏ ଯାହା ଫଳରେ ପିଲାମାନଙ୍କ ପ୍ରତିଭାକୁ ସେଇଠି କ୍ରିକେଟରେ ଏକ ଅନନ୍ୟ ପ୍ରତିଭାକୁ ସେଠାରେ ପିଲାମାନଙ୍କୁ ଆଗକୁ ଯିବା ପାଇଁ ପ୍ରଶିକ୍ଷଣ ଦିଆ ହେଇଥାଏ ବହୁ ପ୍ଲେୟାର ମଧ୍ୟ ସେଠାରେ ପ୍ରଶିକ୍ଷଣ ଲାଭ କରି ଆଜି ଓଡ଼ିଶାର ରଣଜୀ ଟିମରେ ସାମିଲ ହୋଇଛନ୍ତି ଏବଂ ତାଙ୍କ ଅନନ୍ୟ କ୍ରୀଡ଼ାର ପ୍ରଦର୍ଶନ ମଧ୍ୟ ଦେଖାଉଛନ୍ତି ଏବଂ ପରିମିଟ ଫିଲଡ଼ରେ ପିଲାମାନଙ୍କୁ କ୍ରୀଡ଼ା ପାଇଁ ସବୁ ପ୍ରକାର ସରଞ୍ଜାମ ଯଥା

ଏବଂ ପିଲାମାନଙ୍କୁ ଉନ୍ନତଧରଣର କୋଚିଂ ଯାହାକି ତାଙ୍କ ଖେଳ କ୍ୟାରିୟରକୁ ଆଗକୁ ନେଇଯାଇ ପାରିବ ସେହି ପ୍ରକାରର ଶିକ୍ଷକମାନେ ମଧ୍ୟ ସେଠାରେ ନିୟୋଜିତ ହୋଇଛନ୍ତି

ଥାନା ଫିଲଡ଼ରେ

ପୁଲିସର ଯେଉଁ ଲୋକମାନେ ଅଛନ୍ତି ଯେଉଁମାନେ ଚାକିରୀ କରିଛନ୍ତି ସେମାନଙ୍କର ପ୍ରଶିକ୍ଷଣ ପାଇଁ ତାଲିମ ପାଇଁ ଏକ ସ୍ପେସାଲ ପଡ଼ିଆରେ ବ୍ୟବସ୍ଥା ଅଛି ଯେଉଁଥିରେ କି ସେମାନଙ୍କର ତାଲିମକୁ ଭଲ ଭାବରେ ଦିଆଯାଇଥାଏ ଏବଂ ତାଙ୍କୁ ତାଲିମ ଦ୍ୱାରା ଗୋଟେ ଯୋଗ୍ୟ ଗଭର୍ଣ୍ଣମେଣ୍ଟ ଅଫିସର ଭାବରେ ଗଢ଼ି ତୋଳିଥାଏ ସେଇଠି ପିଲାମାନଙ୍କୁ ଆଥଲେଟିକ ଫିଟନେସ ଟ୍ରେନିଙ୍ଗ ଜିମ୍ ଇତ଼୍ୟାଦିର ବ୍ୟବସ୍ଥା ଅଛି ପିଲାମାନେ ଓ ଯେଉଁମାନେ ମୋର ପୁଲିସରେ ଚାକିରୀ କରିଛନ୍ତି ସେମାନେ ଆସି ସେଠାରେ ପ୍ରଶିକ୍ଷଣ ଲାଭ କରନ୍ତି ଏବଂ ନିଜର କ୍ୟାରିୟରକୁ ଏବଂ ନିଜର ସ୍ୱାସ୍ଥ୍ୟକୁ ଠିକ୍ ରଖିବା ପାଇଁ ସେଠାରେ କାମ କରିଥାନ୍ତି କ୍ରୀଡ଼ା କରିଥାନ୍ତି ତେଣୁ କେବଳ କ୍ରୀଡ଼ା ହିଁ ନୁହେଁ ସେଠାକାର ଯେଉଁ

ଦରକାର ଅଛି ତାହା ଏବେ ଉପଲବ୍ଧ ଅଛି ପିଲାମାନେ ଖୁବ୍ ଆଗ୍ରହର ସହିତ ସେଇଠି ଯାଇ ନିଜ ଶରୀରକୁ ଫିଟ୍ ରଖିବା ପାଇଁ ସେଠାରେ ସେମାନେ କାର୍ଯ୍ୟ କରିଥାନ୍ତି ୱାର୍କଆଉଟ କରିଥାଆନ୍ତି ଏବଂ ଖାଲି ପିଲାମାନେ ହିଁ ନୁହେଁ ବହୁ ମଧ୍ୟ ବୟସ୍କ ଏବଂ ବୟସ୍କ ବ୍ୟକ୍ତି ମଧ୍ୟ ସେଠାରେ ଯାଇ ତାଙ୍କର ଶାରିରୀକ କୁ ଫିଟ୍ ରଖିବା ପାଇଁ କାର୍ଯ୍ୟ କରିଥାନ୍ତି ୱାର୍କଆଉଟ କରିଥାନ୍ତି

ପିଲା

କ୍ରୀଡ଼ା ଏବଂ ଶାରିରୀକକୁ ଫିଟ୍ ରଖିବା ପାଇଁ ୱାର୍କଆଉଟ ନିତ୍ୟାନ୍ତ ଆବଶ୍ୟକ ବୋଲି ମୋର ମତ କ୍ରୀଡ଼ା କେବଳ ଖେଳିବା ଦ୍ୱାରା ଆମର ଶାରିରୀକ ଠିକ୍ ରହିବା ସହିତ ମଣିଷର ମାନସିକ ଅବସ୍ଥାକୁ ମଧ୍ୟ ଠିକ୍ ରଖିଥାଏ ଯାହା ଫଳରେ କ୍ରୀଡ଼ା ଦ୍ୱାରା ଗୋଟେ ମଣିଷର ସବୁ ପ୍ରକାରର ଅଗ୍ରଗତି ହେଇଥାଏ ଏବେ ବିଭିନ୍ନ କ୍ରୀଡ଼ା ଦ୍ୱାରା

ଦେଖୁଛନ୍ତି